ହଁ ମୁଁ ପୁରୀ ଯିବି ବୋଲି କହୁଥିଲି ଆପଣ ଅଟୋ ଡ୍ରାଇଭର କହୁଛନ୍ତି ଟି ପୁରୀ ଯାଇଥାନ୍ତୁ ଯେ ଆପଣ ଏବେ କେଉଁଠି ଅଛନ୍ତି ଆଚ୍ଛା କେତେ ସମୟ ଲାଗିବ ଆପଣଙ୍କୁ ହେଉ ଆପଣ ଆସିବେ ଯଦି ତ ଆମେ ଯିବୁ ସେହି ଚାରି ପାଞ୍ଚ ଜଣ ଯାଇଥାଆନ୍ତୁ ଏଠୁ ଆଉ କେତେ କ'ଣ ପଇସା ନେବେ ଆଜ୍ଞା ପାଞ୍ଚଶହ ନେବେ ଆଉ କମାଉ ନାହାନ୍ତି ଏତେ କ'ଣ ପଇସା କହୁଛନ୍ତି ହଁ ଯେ ଠିକ ଅଛି ଯେ ଆମେ ଯାଇଥାଆନ୍ତୁ ତ ହେଉ ଆସିବେ କିନ୍ତୁ ପୁରୀ ପରେ ଆମେ ଯିବୁ କୋଣାର୍କ ଯିବୁ ପୁଣି କେତେ ପଇସା ଆହୁରି ଆପଣ ନେଇପାରନ୍ତି ପୁରୀ ଗଲେ ଆମେ ରହିବୁ ଚାରି ଘଣ୍ଟା ତିନି ଘଣ୍ଟା ରହିବୁ ତା'ପରେ ସେହିଠୁ କୋଣାର୍କ ଯିବୁ ଘଣ୍ଟାଟେ ରେ ଆସିବୁ ଆପଣ ଫିକ୍ସ ରେଟ୍ କୁହନ୍ତୁ ପାଞ୍ଚଶହ ନେବେ କି କେତେ ପଇସା ନେବେ ଏତେ ଟଙ୍କା କହୁଛନ୍ତି ଦୁଇ ହଜାର ଟଙ୍କା ଆମେ ପୁଣି ଯିବୁ ଚାରି ଜଣ ଯାହା ହେଲେ ଯିବୁ ବୁଲିବାକୁ ଦୁଇ ହଜାର ଟଙ୍କା ବହୁତ ରେଟ୍ ବି ହୋଇଯାଉଛି ଟିକେ କମାଇଲେ ଭଲ ହୁଅନ୍ତା ଆମେ ଯାଆନ୍ତୁ ଆପଣଙ୍କ ଅଟୋରେ ଆଜ୍ଞା ଠିକ କହୁଛନ୍ତି ଶହେ କାଟିଦେଲେ ତ ନଅଶହ ହେଉଛି ନଅଶହ ଟଙ୍କା ଆପଣ ନେବେ ଆଉ କମାନ୍ତୁ ଯାହା ହେଲେ ପଚାଶ ଟଙ୍କା କମାନ୍ତୁ ଆମେ ଏତେ ଜଣ ଯିବୁ ଆଜ୍ଞା ଠିକ ଅଛି କିନ୍ତୁ ଟିକେ ଭଲ ହୋଇ ଥାଆନ୍ତା ଯଦି ନେଇଥାନ୍ତେ ଆଠଶହ ଟଙ୍କା ହଜାର ଟଙ୍କା କହୁଥିଲେ କମାଇଲେ ପୁଣି ନଅଶହ କହିଲେ ତ ଆଠଶହ କହିଥିଲେ ଭଲ ହୋଇଥାନ୍ତା ଆମେ ଯାଇଥାନ୍ତୁ ଖୁସିରେ ତ ସମ୍ଭବ ନୁହେଁ ହେଉ ଆପଣ ଯେତିକି କହୁଛନ୍ତି ନେବେ ହେଉ ଠିକ ଅଛି ତା'ହେଲେ ଅଠର ଶହ ଟଙ୍କା ନେଇଯିବେ ଆଉ ଆପଣ କାଲି ଆସିବେ ହେରି ଆଜ୍ଞା ଠିକ ଅଛି ଆପଣ କାଲି ଆସିବେ ହେରି ଆସିଲା ପରେ ଆମେ ଏଠୁ ଆମ ଘରଠୁ ଯିବୁ ଆଉ ଠିକ ଅଛି ଆପଣଙ୍କୁ ଫୋନ କରିଲେ ଆପଣ ଆସିବେ ଆଉ ଆଜ୍ଞା ଠିକ୍ ଅଛି ଆଉ କାଲି ଜଲ୍ଦି ଆସିବେ ହେରି ସେହି ଦଶଟା ସୁଦ୍ଧା ଆସିବେ ହେରି ହେଉ ଆମ ଘର ଦେଖିଛ ଟି ଆମ ଘରଠି ଆସିବେ ହେରି ଆଉ ହେଉ ଠିକ ଅଛି ହଁ ହଁ ଏହି ନମ୍ବର ହେଉ ଠିକ ଅଛି ରଖୁଛି ହଁ ହଁ ହଁ ହେଉ ଠିକ ଅଛି ହଁ ସମୁଦ୍ର ବି ଯିବାର ଅଛି ତ ସମୁଦ୍ର ବି ଟିକେ ବୁଲିକି ପଳାଇ ଆସିବା ପୁରୀ ତ ଯାଉଛେ ଆଜ୍ଞା ରଖୁଛି ନା ନା ଆଉ କିଛି ନାହିଁ ହେଉ ଠିକ ଅଛି